କୁଆଡ଼େ କେତେବେଳେ ଯାଇଥିଲ ଦୋକାନ ଦେବେ ପାଞ୍ଚଟା ଷ୍ଟଲ୍ ଅଛି ଟାଉନ୍ରେ ଅଛି ସବୁ ସୁବିଧା ଅଛି ଟାଉନରେ ନେଲେ ଅଧିକା ପଇସା ହେବ ଟାଉନ୍ରେ ଅଧିକା ପଇସା ଲାଗିବ କାମ ସବୁ ସରିଯାଇଛି ବର୍ଷ ହେଲା ସିକ୍ୟୁରିଟିି ସିକ୍ୟୁରିଟିି ପଚାଶ ପଡ଼ିବ ସିକ୍ୟୁରିଟିି ନାଇଁ ଏନ୍ତା କଲେ ଆଉ କମ୍ ହେବନି ଟାଉନ୍ରେ ହୋଇଛି ସେଥିପାଇଁ ଅଧିକା ଅଛି ଆପଣ ଷ୍ଟଲ୍ ଦେଖି ଆସନ୍ତୁ ତାପରେ ତାପରେ ଷ୍ଟଲ୍ ଜାଗାକୁ ଆସନ୍ତୁ